ହଁ ଆମର ଏଇ ଯେଉଁ ଜୈବ ଗ୍ୟାସ୍ ବା ଗୋବର ଗ୍ୟାସ୍ ପ୍ଲାଣ୍ଟ୍ଟା କହୁଛନ୍ତି ହଁ ଆମେ ଦେଖିଛୁ ଆମର ଏଇ ଯେଉଁ ଦଶ ପନ୍ଦର ବର୍ଷ ପୂର୍ବେ ସରକାରଙ୍କ ତରଫରୁ ଏ ଯେଉଁ ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ହେଇଥିଲା ସେଥିରେ ଗ୍ୟାସ୍ ରୋଷେଇ ହେବା ସଙ୍ଗେ ସଙ୍ଗେ ଲାଇଟ୍ ମଧ୍ୟ ଜଳୁଥିଲା ଆଉ ସେ ଯେଉଁ ଇଏ ହେଇଥିଲା ଆମର ତାର ଯେଉଁ ଅବଶିଷ୍ଟ ଯେଉଁ ଗୋବର ଗ୍ୟାସ୍ ପରେ ସେଇଟା ଆମର ଜମିରେ ସାର ମଧ୍ୟ ପ୍ରଚଳନ କରାଯାଉଥିଲା ଏହି ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଚାଷୀମାନଙ୍କୁ ଦିଆଯାଇଥିଲା କିନ୍ତୁ ତା'ପରେ ଆମେ ଯେତେବେଳେ ଏଇ ଗ୍ୟାସ୍ ପ୍ଲାଣ୍ଟ୍ କରିବାକୁ ଇଚ୍ଛୁକ ଥିଲୁ ସେତେବେଳେ ଆଉ ଇସୋଟା ବନ୍ଦ ହେଇଗଲା ଯାହାଫଳରେ ଆମେ ଆଉ ସେଇ ଗ୍ୟାସ୍ ପ୍ଲାଣ୍ଟ୍ କରିପାରୁନି ତା'ପରେ ଯେଉଁ ପ୍ଳାଣ୍ଟ୍ କରିବାକୁ ହେଲେ ଆମର ପାଞ୍ଚ ଛଅଟି ଖଣ୍ଡେ ଗାଇବା ବଳଦ ରଖିବାକୁ ପଡ଼ିବ ଯାହାଫଳରେ ଏଇ ଗ୍ୟାସ୍ ପ୍ଲାଣ୍ଟ୍ଟା ଆମର ବଢ଼ିପାରିବ ବଢ଼ିବା ସଙ୍ଗେ ସାଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଲାଇଟ୍ ଯୋଗେଇ ହବ କାହିଁକିନା କମ୍ ଖର୍ଚ୍ଚରେ ସରକାରଙ୍କ ତରଫରୁ ଯଦି ଏ ପ୍ଳାଣ୍ଟ୍ଟି ଚାଷୀମାନଙ୍କୁ ବା ଲୋକମାନଙ୍କୁ ଦିଆଯାଏ ତେବେ ଅଧିକରୁ ଅଧିକ ଲୋକ ଉପକୃତ ହେବେ ଏହା ସହିତ ସେମାନଙ୍କର କମ୍ ଖର୍ଚ୍ଚରେ ମଧ୍ୟ ଗ୍ୟାସ୍ ପାଇପାରିବେ ବର୍ତ୍ତମାନ ଗ୍ୟାସ୍ ଗୋଟେ ହେଲା ବେଳକୁ ଆସି ଯାଉନି କିନ୍ତୁ ଖର୍ଚ୍ଚ ଆଠଶହ ହଜାର ପାଖାପାଖି ଟଙ୍କା ଯାଉଛି ଯାହାଫଳରେ କି ସାଧାରଣ ଗରିବ ଚାଷୀଟିଏ ଗ୍ୟାସ୍ ଜାଳିଆ ସମ୍ଭବ ନୁହେଁ ବର୍ତ୍ତମାନ ପରିପେକ୍ଷରେ ଯେଉଁ ଗରମ ହଉଛି ଗରମରେ ଚୁଲି ଜାଳି ରୋଷେଇ କରିବା ସମ୍ଭବ କର ହେଉନି ଯାହାଫଳରେ କି ସରକାରଙ୍କ ତରଫରୁ ଗ୍ୟାସ୍ ଦିଆଯାଇଥିଲା ମାଗଣାରେ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ଯେଉଁ ପଇସା ଦେଲେ ଅଧିକା ପଇସା ହେଇଗଲା ଗ୍ୟାସ୍ ଲୋକ ଜାଳିବାକୁ ସମ୍ଭବକର ହେଉନାହିଁ ତେଣୁ ସରକାରଙ୍କ ତରଫରୁ ଯଦି ଏଇ ଗ୍ୟାସ୍ ପ୍ଲାଣ୍ଟ୍ କରିବା ପାଇଁ କିଛି ସୁଯୋଗ ଦିଆଯାଏ ତେବେ ଲୋକମାନେ ବହୁତ ପରିମାଣରେ ଉପକୃତ ହେଇପାରିବେ